ମୁଁ ଶାରୀରିକ ବ୍ୟାୟାମ ଏବଂ ଯୋଗ ମଧ୍ୟରେ ରହିଥିବା ପାର୍ଥକ୍ୟ ବିଷୟରେ କହିବାକୁ ଯାଉଛି ଶାରୀରିକ ବ୍ୟାୟାମ ହେଲା ଆମେ ବାହାରେ ଯେଉଁ ଖେଳକୁଦ କସରତ କରୁ ତାହାକୁ ଶାରୀରିକ ବ୍ୟାୟାମ କୁହାଯାଏ ଯଥା ବାହାରେ କ୍ରିକେଟ ଖେଳଠୁ ଧରି ଫୁଟବଲ ଖେଳ ବ୍ୟାଡ଼ମିଣ୍ଟନ ଖେଳ ଇତ୍ୟାଦି ଶାରୀରିକ ବ୍ୟାୟାମରେ ଯାଉଛି ଠିକ୍ ସେହିଭଳି ଭାବରେ ଆମେ ଗୋଟିଏ ଯାଗାରେ ବସି କସରତ କରିବା ମଧ୍ୟ ଶାରୀରିକ ବ୍ୟାୟାମରେ ଯାଉଛି ଏହାଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ମନ ବୁଦ୍ଧି ଠିକ୍ ରୁହେ ଏହା ହେଉଛି ଶାରୀରିକ ବ୍ୟାୟାମ ଆମେ ଯୋଗ ବିଷୟରେ କହିବାକୁ ଗଲେ ଗୋଟିଏ ସ୍ଥାନରେ ରହି ଆମେ ବିଭିନ୍ନ ପ୍ରକାର ଯୋଗ ଆସନ କରିଥାଉ ଯଥା ଆମେ ଯୋଗାସନ ପଦ୍ମାସନ ଅନୁଲୋମ ବିଲୋମ କପାଳଭାତି ଇତ୍ୟାଦି ଯୋଗ ମଧ୍ୟ କରିଥାଉ ଏହାଦ୍ୱାରା ମଧ୍ୟ ଶରୀରରେ ରକ୍ତସଞ୍ଚାଳନ ଠିକ୍ ରହିଥାଏ ଶରୀରରେ କୋଲେଷ୍ଟ୍ରୋଲ୍ ପରିମାଣ ଠିକ୍ ରହେ ଏବଂ ମନ ବୁଦ୍ଧି ଠିକ୍ ରୁହେ ଏବଂ ଏହା ମଧ୍ୟ ଆମକୁ ବିଭିନ୍ନ ପ୍ରକାର ରୋଗରୁ ରକ୍ଷା କରିଥାଏ ଏହା ହେଉଛି ମଧ୍ୟରେ ପାର୍ଥକ୍ୟ ହେଲା ଯେ ଆମେ ସେଥିରେ ଶାରୀରିକ ବ୍ୟାୟାମ କରୁ କିନ୍ତୁ ଏଠି ଗୋଟିଏ ଯାଗାରେ ବସିକିରି ବସିକି ରହିଥାଉ